ମୁଁ ଜୋମାଟୋ ଆପ୍ରେ ଦୋସା ଏବଂ ଚଣା ମୁୁଢ଼ି ଅର୍ଡ଼ର୍ କରି କି ସେଥିରେ କ'ଣ ରିହାତି ଅଛି ଜାଣିବା ପାଇଁ ଚେଷ୍ଟା କରିବାକୁ ଚାହୁଁଛି ସେଥିରେ କେତେର ରିହାତି ଅଛି ତାହା ମୁଁ ଯାଞ୍ଚ କରିବି